ପଶୁପାଳନ ଏକ ଲାଭଦାୟକ ଜିନିଷ କି ପଶୁପାଳନ ଯଦି ଯେଉଁମାନେ ଜାଣିଛନ୍ତି ସେମାନେ ଯଦି କରିବେ ତ ଏଥିରେ ବହୁତ ପଇସା ଇନକମ୍ କରିହେବ କିନ୍ତୁ ତା ସେଥିପାଇଁ ଆମେ ମାନେ ଭଲ ଜାଗା ଦରକାର ବହୁତ ପରିବେଶ ଭଲ ଦରକାର ଜଳବାୟୁ ଭଲ ହେଇଥିବା ଦରକାର ଉଚିତ୍ ଘର ଥିବା ଦରକାର ତ ପଶୁପାଳନ ଭିତରେ ଛେଳି ଚାଷ ରହିଲା କୁକୁଡ଼ା ଚାଷ ରହିଲା କୁକୁର ବି ରଖୁଛନ୍ତି ତ ମଇଁଷି ରହିଲା ଗାଈ ରହିଲା ଆଉ ମାଛ ଚାଷ ବି ରହିଲା ସବୁ ପ୍ରକାର ଚାଷ ରହୁଛି କିନ୍ତୁ ପଶୁ ପାଳନଟା ସବୁଠୁ ଅଧିକା କି କମ କମ୍ ପଇସାରେ ଅଧିକ ଉତ୍ପାଦନ କରିହେବ ଆଉ ସେମିତିରେ ଦେଖିବାକୁ ଗଲେ ଘୁଷୁରୀ ଚାଷ କରିବାରେ ମାନେ ବହୁତ କମ୍ ଦାମ୍ରେ ଆପଣ ତାକୁ କିଣିପାରିବେ ତାକୁ ଖାଇବା ପିଇବା ସବୁ ଯଦି ଆପଣ ଯଦି ଗଭର୍ନମେଣ୍ଟ୍ ତରଫରୁ ଯଦି ଇନ୍ସୁରାନ୍ସ୍ କରିଛନ୍ତି ଗଭର୍ନମେଣ୍ଟ୍ ତରଫରୁ ତାକୁ ଖାଇବା ପିଇବାକୁ ସବୁ ଦେବେ ତ ବହୁତ ଭଲ ସେ ଆପଣ ତାକୁ ବି ବହୁତ ପଇସାରେ ମାନେ ବିକ୍ରି କରିପାରିବେ ଆପଣ ଯଦି କୌଣସି ବ୍ରୋକର୍ ଧରିବେ ତ ସହରରେ ତା'ର ମାନେ ମାଂସକୁ ବି ହୋଟେଲ୍ମାନଙ୍କରେ ଦେଇକି ବହୁତ ଭଲ ସେ ପଇସା ଇନକମ୍ କରିପାରିବେ